ମୁଁ ଆମର ସତ୍ୟ ପତ୍ରିକା କିଣିଛି ଏବଂ ଗାନ୍ଧୀଙ୍କ ଆତ୍ମଜୀବନୀ କିଣିଛି ଗୋପବନ୍ଧୁଙ୍କ କାରା କବିତା ବହି କିଣିଛି ଏହି ଗୁଡ଼ିକ ମୋ ଉପରେ ଭଲ ପ୍ରଭାବ ପକାଇଛି ପଜିଟିଭ ପ୍ରଭାବ ପକାଇଛି ଆମର ସତ୍ୟ ପତ୍ରିକାରେ ବିଭିନ୍ନ ତଥ୍ୟ ଭିତ୍ତିକ କଥା ମୁଁ ଜାଣିପାରୁଛି ଗାନ୍ଧୀଙ୍କ ଜୀବନରେ ଆମ ଦେଶ କଥା ଏବଂ ଆମ ସ୍ୱାଧୀନତା କଥା ଜାଣିଲି ଗୋପବନ୍ଧୁଙ୍କର ବଳିଦାନ କଥା ଆତ୍ମଜୀବନୀ ମଧ୍ୟ କାରା କବିତାରୁ ମୁଁ ଜାଣିପାରିଲି